ହଁ କାଣା କରୁଛୁ କାଣା କରୁଛୁ ହଁ ଭଲ୍ ଅଛେ ତୁଇଁ ଆଉ ବାଲାଙ୍ଗୀର୍କି ଯିବୁ କି

ହଁ କେଭେ ଯିବୁ ବାଲାଙ୍ଗୀର୍ ଭଲ୍ ଲାଗୁଥିଲା ଏଠି ଆସିଲା ପରେ ଭୂଲି ନେହିଁ ଯିବା ଯଦି ହଁ ତ ଭଲ୍ ଭଲ୍ ରେଷ୍ଟରୁରାଣ୍ଟ୍ମାନେ ଅଛି ଆଉ ହଁ ବହୁତ୍ ଭଲ୍ ଲାଗ୍ସି ବି

ତୁ କେନ୍ତି ଯିବୁ ମୁଇଁ ବି ବସ୍ରେ ଯିବି ସେଦିନ ମୋତେ ବାଲାଙ୍ଗୀର୍

ରେ ଚାଉମିନ୍ ବର୍ଗର୍ ହୁଁ ହଁ ଯିମା ଭଲ୍ ହେବ ହଁ ଆଉ ବାଲାଙ୍ଗୀର୍ର ପ୍ରସିଦ୍ଧ ନୃସିଙ୍ଗନାଥ ଯିମା ବୁଲି ହଁ ନୃସିଙ୍ଗନାଥ

ଯିମା ବୁଲି ନୃସିଙ୍ଗନାଥ ହରିଶଙ୍କର୍

ଆମେ ବାଲାଙ୍ଗୀର୍ଠି

ହଁ ଯିବୁ ସେଇ ବାଲାଙ୍ଗୀର୍ କାଲି ପହଁର୍ ଦିନ ଆଡ଼େ ମୁଇଁତ ନେଇଁଯିବି ମୁଇଁ ଯିମି ତ କାଲି ଦୁଇ ତିନି ଦିନ୍ ଛାଡ଼ିକର୍ ଯିମି

ହଁ ହଁ ତୁହିଁ ହଁ ଯିମାନ୍ ହଁ ବୁଲିଯିବା ଭଲ୍ ହବା ହଁ ହଁ